ଗଣମାଧ୍ୟମରେ ଆମେ କିଛି ତଥ୍ୟ ଏବଂ ନ୍ୟୁଜ୍ ଜାଣିପାରୁଛୁ ବହୁ ଦୂରଦୂରାନ୍ତର ଯାହାବି ଘଟଣା ଘଟୁ ଆମ୍ଭେ ସଠିକ ଖବର ତଥ୍ୟ ଜାଣିପାରୁଛୁ ଏବଂ ପ୍ର ପ୍ରସିଦ୍ଧ ଖବରକାଗଜ ସମ୍ବାଦ ଧରିତ୍ରୀ ଏହି ଖବର କାଗଜରେ ମଧ୍ୟ ଆମେ ଜାଣିପାରୁଛୁ ଏବଂ ଓଟିଭି ନନ୍ଦିଘୋଷ ଚ୍ୟାନେଲ୍ ରେ ମଧ୍ୟ ବହୁତ ଖବର ଆମେ ଜାଣିପାରୁଛୁ ଏବଂ ସେ ଜିନିଷ ସବୁ ଶିଖିପାରୁଛୁ